ହଁ ମୁଁ ପହଁରି ପାଣି ପହଁରିବା ଶିଖିଛି ଆଉ ମୋତେ ପାଣି ପହଁରିବାକୁ ଭଲ ଲାଗେ ସେଥିପାଇଁ ପହଁରିବା ପହଁରିବା ପହଁରିବା ସମୟରେ ଖୁବ୍ ମଜା ଲାଗେ ଆଉ ପାଣିକୁ ମୋତେ ମୋତେ ହେନ୍ତାବି ପାଏନ୍ କେ ଡ଼ର୍ ଲାଗସି କାଏଁ କେଯେ ନା ପାଏନ୍ ବେଶୀ ଥି ବେଶୀ ହେଲେ ନଦୀ ମାନକେ ନଦୀ ମାନକେ ଆସୁଥିଲେ ପାଣି ବେଶୀ ଡ଼ର ଲାଗେ ଢ଼େ ବର୍ଷା ଦିନେ ବେଶୀ ପାଣି ପାଣି ହେବାରୁ ପାଣିକୁ ଦେଖିଲେ ବହୁତ୍ ଡ଼ର୍ ଲାଗେ ଆଉ ପାଣି ଭିତରେ ଜୀବନ ବି ଯାଇପାରେ ତା ଭିତରେ ପଶିଲେ ନଦୀରେ ତ ବହୁତ୍ ବହୁତ୍ ଆମ ଗାଁ ନଦୀରେ ବହୁତ୍ ପାଣି ଆସେ ପାଣିରେ ବଡ଼ ବଡ଼ କାଠ ବି ଆସେ ସାପ ମାନେ ବି ଆଇସନ୍ ତା'ପରେ ଖୁବ୍ ପ୍ରକାର୍ ଜେହରା ମାନେ କୀଟପତଙ୍ଗ ବି ଆଇସି ସେଥିର୍ କାଯେ ମୋତେ ବର୍ଷା ଦିନେ ପାଣ କେ ବହୁତ୍ ଖୁବ୍ ଡ଼ର୍ ଲାଗସି ନାଇଁହେଲେ ପହଁରିବାକୁ ମଜା ଲାଗେ ପାଣି ବର୍ଷା ଦିନର୍ ସେ ସେ ତାକେ ଦେଖଲେ ବେଶୀ ପାଏନ୍ କେ ବେଶୀ ଡ଼ର୍ ଲାଗସି ହେ ହେତିର୍ କାଯେ ସେ ସାପ୍ ମାନେ ଯେଡ଼େ ଯେଡ଼େ ଟା ଆଉସ୍ ଥିସନ୍ ଯେ ସବୁକେ ଦେଖିକରି ଡ଼ର ହୁଏ ମୋତେ ମୋତେ ପିଲା ଦିନେ ମୋ ମୋ ସାଙ୍ଗ ମାନେ ପହଁରିବାକୁ ପହଁରାଇ ପାଣି ପହଁରିବା ଶିଖେଇଥିଲେ